ଓଡ଼ିଶାରେ ବହୁତ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ହୋଇଛି ସରକାର ବହୁତ ମେଡ଼ିକାଲ୍ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲି ଖୋଲିଲାଣି ସେଥି ଲାଗି ରୋଗୀଙ୍କୁ ବହୁତ ଲାଭ ହୋଇ ଛି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀକୁ ଭଲ ଖେଳ ଦେଖାନ୍ତି ଆଉ ବହୁତ ପ୍ରକାର ଯୋଜନା ମିଳୁଛି ସେଥିପାଇଁ ରୋଗୀଙ୍କୁ ବହୁତ ଭଲ ଇଲାଜ୍ କରାଯାଉଛି ରୋଗୀମାନେ ଗାଁ'ଠୁ ଆସି ନ ପାରି ତାଙ୍କ ଗାଁ'ରେ ଗୋଟେ ଆହାର କେନ୍ଦ୍ର ଖୋଲିବା ଉଚିତ୍